ମୁଁ ଏକ କ୍ୟାବ୍ କରିଥିଲି ଯାହାଫଳରେ କି ମୋର ଅଗ୍ରୀମ କିଛି ପେମେଣ୍ଟ ମୁଁ ସେଇ କ୍ୟାବ୍ ପାଇଁ ମୁଁ ଫୋନ୍ ପେ ମାଧ୍ୟମରେ ମୁଁ ପେମେଣ୍ଟ କରିଥିଲି କୌଣସି କାରଣ ବଶତଃ ଅର୍ଥାତ୍ ହଠାତ୍ ମୋ ଦେହ ଖରାପ ହୋଇଗଲା ଯେଉଁ ସ୍ଥାନକୁ ଆମେ ବୁଲିବାକୁ ଯାଇଥାନ୍ତୁ ସେହି ସ୍ଥାନକୁ ଆମେ ସେହିଦିନ ଯାଇପାରିବୁ ନାହିଁ ତେଣୁ ମୋତେ ବାଧ୍ୟହୋଇ କ୍ୟାନସେଲ୍ କ୍ୟାବ୍ ଟିକୁ କରିବାକୁ ପଡ଼ିଲା ଯାହାଫଳରେ ଆପଣଙ୍କୁ ମୁଁ ଜଣାଉଛି କୌଣସି ମୋତେ ମୋର ରିଟ୍ର୍ଣ୍ଣ ଆମାଉଣ୍ଟ ମୋ ଆକାଉଣ୍ଟରେ ଡିପୋଜିଟ୍ ହେବା ଦରକାର କିଭଳି ଭାବରେ ଡିପୋଜିଟ୍ ହେବ କେଉଁ ଉପାୟରେ ମୋତେ ଟିକେ ଆପଣ କହିଲେ ମୁଁ ସେହି ଉପାୟ ଅବଲମ୍ବନ କରିପାରିବି ଧନ୍ୟବାଦ